ହଁ ଥଣ୍ଡା ମାସେ ପ୍ରାୟ ଥଣ୍ଡା ମାସେ ପରିବାର୍କେ ନେଇକିରି ବୁଲାବୁଲି କରି ଯାଏସୁଁ ଆମେ ବାହାର୍ ଆଡ଼େ ବାହାର୍କେ ବେଲେ ଯେନ୍ଟା ଆମର୍ ଇ

ଚାଲିଶ୍ କିଲୋମିଟର୍ ଭିତ୍ରେ ଆମେ ପରିବାର୍କେ ନେଇକିରି ସବୁଆଡ଼େ ବୁଲାବୁଲି କର୍ସୁଁ ସେନ ଆମେ ଖୁସି ଆନନ୍ଦ୍ରେ ପରିବାର୍କେ ନେଇକିରି ବୁଲାବୁଲି କରିକରି ସବୁଆଡ଼େ ଦେଖାଦୁଖି କରିକିରି ସବୁ ଜିନିଷ୍ ଦେଖାଦୁଖି କରି ବାହାର୍ ସବୁ କାମ୍ ଦେଖିକିରି ଆମେ ଗୁଟେ ଅନୁତାପ୍ କରସୁଁ ଯେ ଆମ୍କୁ ଟିକେ ଶାନ୍ତି ଲାଗ୍ସି ଖୁସି ଲାଗ୍ସି କାଁ କରି ଖୁସି ଲାଗ୍ସି ପରିବାର୍ଟା ଏକ୍ ହେଇକିରି ଆମେ ସବୁଆଡ଼େ ବାହାର୍କେ ବୁଲିକିରି ବୁଲି ଆଏଲେ ଟିକେ ଭଲ୍ ଲାଗ୍ସି ବହୁତ୍ ଖୁସି ଲାଗ୍ସି ସବୁଦିନ ତ ଏକ୍ ହେଇ ନାଇପାରୁ ନା ଇଆଡ଼୍ ସିଆଡ଼୍ ଯାଉଛୁଁ ସେଥିର୍ଲାଗି ଗୁଟେ ହେଇକିରି ପରିବାର୍ ମିଶିକିରି ଆସିକିରି ବାହାର୍ ବାହାର୍କେ ଆଏଲେ ଇ ଥଣ୍ଡା ମାସେ ଭଲ୍ ଲାଗ୍ସି ଆମ୍କୁ ଆଉ ସବୁ ଜିନିଷ୍ ଦେଖ୍ବାର୍ ଲାଗି ପଡ଼୍ସି ବି ଇ'ଟା ଗୁଟେ ଆମର୍ ସେ ପିକ୍ନିକ୍ ଟାଇପ୍ରେ ହେଇଯାଏସି ଥଣ୍ଡା ମାସେ ଭଲ୍ ଲାଗ୍ସି ଟିକେ ପିକ୍ନିକ୍ ଟାଇପ୍ରେ ହେସି ଆଉ ରନ୍ଧା ବଢ଼ା କରିକିରି ବାହାରେ ସବୁ ଜିନିଷ୍ ପତର୍ ନେଇକିରି ଆଏସୁଁ ଯାହା ଯେନ୍ଟା ବନାବାର୍ ଥିବା ଖାଏବାର୍ ଥିବା ସବୁ ନେଇକିରି ଆସି ଆମର୍ ଗୁଟା ପରିବାର୍ ଗାଡ଼ି ରିଜର୍ଭ କରିକିରି ଆଏସୁଁ ଆର୍ ରିଜର୍ଭ କରିକିରି ଗାଡ଼ିଟା ରଖିକିରି ଫେରି ରିଜର୍ଭ କରିକିରି ଆମେ ଯାଏସୁଁ ଆମର୍ କିଛି ଅସୁବିଧା ନାଇଁ ହୁଏ ଆଉ ନିଜର୍ ପୁରା ଭଲ୍ ହିସାବେ ଆମେ ନିଜର୍ ଭଲ୍ ହିସାବେ ରଖିକରି ଆମେ ରହେସୁଁ ଆରୁ ଭଲ୍ସେ ଆଏସୁଁ ଯାଏସୁଁ